ହ୍ୟାଲୋ ହଁ ହଁ ଭାଇ ହଁ ମୁଁ କାରୋଡ଼ାକମ୍ପାରୁ କହୁଥିଲି ମାଧବ କହୁଥିଲି ହଁ କାଲି ଯେଉଁ ଆପଣଙ୍କ ଗାଡ଼ିଟା ମୁଁ ବୁକିଂ କରିଥିଲି ଆଉ କାହିଁ ସେ ଡ୍ରାଇଭର କୁଆଡ଼େ ଗଲା ଆଉ ଫୋନ କଲେ ଫୋନ ଉଠାଉନି କୁଆଡ଼େ ରିସିଭ୍ କରୁନାହିଁ କିଛି ନାହିଁ ହଁ ହଁ ଆସିବି କହିଦେଲା ହେଁ ହଁ ହଁ ଆମେ ସବୁ ଇଆଡ଼େ ଦାରିଙ୍ଗବାଡ଼ି ଗୋଟିଏ ବାହାଘର ୟେରେ ତାକୁ କାଲି କୁହା ହୋଇଥିଲା ଆମ ସବୁ ଫ୍ୟାମିଲି ବାହରିକି ଜଗିଛନ୍ତି ହେଲେ କାଲି ମନା କରିଦେଲେନି ନାହିଁ ମୁଁ ପହଞ୍ଚି ପାରିବିନି କିଛି ନାହିଁ ବୋଲି କିନା କାହିଁକି ଆମକୁ ଏତେ ହଇରାଣ କଲା ଆଉ ଏବେ କୁଆଡ଼ୁ କ'ଣ କେମିତି କ'ଣ କରିବୁ କାହାକୁ ଆମେ ଡାକିବୁ କ'ଣ କରିବୁ ହଁ ବୋଲେ ତୁମେ କ'ଣ ଏମିତି ଲୋକ ଡ୍ରାଇଭର ରଖିଛ ଗା ତୁମକୁ କହୁନା ନାହିଁ କୁଆଡ଼େ ଭଡ଼ା ଲାଗୁଛି କ'ଣ ଯିବିକି କ'ଣ ବୋଲି କିନା କାଲି ବାରମ୍ବାର କହିଲା ହଁ ଭାଇ ମୁଁ ଠିକ ଟାଇମ୍ରେ ଲାଗିବି ତୁମେ ପୁରା ରେଡ଼ି ହୋଇକି ଥାଅ ବୋଲି ଆଡ଼ଭାନ୍ସ ରଖିଲା ସବୁ ୟେ କଲା ତାକୁ ଫୋନ କଲେ ଫୋନ ସୁଇଚ ଅଫ କିଛି ମେସେଜ ନାହିଁ ଫେଂଶେଜ ନାହିଁ କିଛି ନାହିଁ ହାଁ ବୋଲେ ତୁମେ ଏମିତି ଲୋକମାନେ କ'ଣ ପାଇଁ ଏତେ ଭରୋସା କରୁଛ ଲୋକମାନଙ୍କୁ ହଇରାଣ କରିବାକୁ ଚାହୁଁଛ ନା କ'ଣ ନାହିଁ କିଏ କୁଆଡ଼େ ଏମେର୍ଜେନ୍ସିରେ କେହି କୁଆଡ଼େ ଗୋଟିଏ ବାହାରିଥିବ କ'ଣ କରୁଥିବ ବଲେ ମୁଁ କାହାକୁ ଡାକିବି କ'ଣ କରିବି

ଏବେ କୁଆଡେ କାହାକୁ ଡାକିବି କ'ଣ କରିବି ମୁଇଁ ତୁମେ ଆଗରୁ ସେଥିପାଇଁ ମନା କରିଦେଇଥିବା କି ନାହିଁ ମୁଁ ପହଞ୍ଚି ପାରିବିନି ଆଉ କାହାକୁ କ'ଣ କୁହ ବୋଲି ମୁଇଁ ମୁଁ ବ୍ୟବସ୍ଥା କରିଥାନ୍ତି ସକାଳୁ ଗୋଟିଏ କାହାକୁ କ'ଣ କହିଥାନ୍ତି ଏବେ ଫ୍ୟାମିଲି ସହ ସବୁ ବାହରିକି ଅଛନ୍ତି ସବୁ ୟେ କରିଛନ୍ତି ହାଁ ତା'ର ନମ୍ବର ମୁଁ ଫୋନ କଲେ ତା ମୋବାଇଲ ସୁଇଚ ଅଫ ଫୋନ ଉଠଉ ନାହିଁ କିଛି ନାହିଁ ହଁ ଏମିତି ପୁରା ଭଲ ଲୋକ ତ ତା'ହେଲେ ତୁମେ ମାଲିକ ଯେମିତିକୁ ନାହିଁ ଡ୍ରାଇଭର ବି ସେମିତି ଆଉ ବଲେ ଏବେ କ'ଣ କରିବି କାହାକୁ ଡାକିବି ଏବେ ଇଆଡ଼େ ଘରେ ମୋ ଉପରେ ବିଜି ବିଜି ହୋଇ କରି ପୁରା ପାଟିତୁଣ୍ଡ ହାଁ କାହାକୁ କହିବାରୁ କ'ଣ କରିଥିଲୁ ପୁରା ପୁରି ବାହାରି କରି ୟେ ଇକିରି ଅଛନ୍ତି ହାଁ ପିଲା ଛୁଆ ସବୁ ବାହାରି କରି ୟେ ହୋଇ କରି ଅଛନ୍ତି କି ନାହିଁ ଯିବା ବୋଲି କିରି ସବୁ ରେଡ଼ି ହୋଇ କରି ଥିଲା ବେଳକୁ ପୁରା ଠିକ ଟାଇମ୍ରେ ପୁରା ହଇରାଣ କରୁଛ ହାଁ ମୁଁ ଜାଣିନି କ'ଣ କରୁଛ କ'ଣ ନାହିଁ ବଳିକି ତୁମେ କେମିତି କ'ଣ କରୁଛ ୟେ କରିକି ତୁମେ ଜଲ୍ଦି ଗାଡ଼ି ପଠାଓ ବା ଦଶ ମିନିଟ ପନ୍ଦର ମିନିଟ ଭିତରେ ପଠାଓ ସବୁ ଯାକ ବାହରିକି ଅଛନ୍ତି ନାହିଁ ବଲେ କାହା ଗାଡ଼ି ଗୋଟିଏ କୁହ ଫଟା ଫାଟ ପଠାଓ ଏପଟେ ଆଡ଼ଭାନ୍ସ ରଖିଦେବ ମନା କରିବ ପନ୍ଦର ଦିନ ଆଗରୁ ପୁରା କଥା ହୋଇକି ପଇସା ରଖିପାରୁଛ ବଲେ ତୁମର କାମ ଆମର ଆଉ କାମ ନାହିଁ ନେଇ କି ଠିକ ବାହାଘର ଟାଇମ୍ରେ ତୁମେ ଯେ ଏମିତି ହଇରାଣ କରିବ ବଲେ ମୁଁ ଜାଣିନି ମୁଁ ଜାଣିନି ତୁମେ କେମିତି କ'ଣ କରୁଛ ଗାଡ଼ି ପଠାଓ ଫଟା ଫଟ କରି ହେଲା